ଦୁର୍ଗମ ଏବଂ ବିଚ୍ଛିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଖେଳ ମଧ୍ୟ ହେଉଛି ମୁଖ୍ୟ ଆବଶ୍ୟକ ସେମାନଙ୍କ ପାଖରେ କୌଣସି ଖେଳ ପଡ଼ିଆ ନଥାଏ କି କୌଣସି ଖେଳ ଖେଳିବା ପାଇଁ ସୁବିଧା ମଧ୍ୟ ନଥାଏ କିନ୍ତୁ ସେଥିପାଇଁ ସେମାନେ ନିଜ ମନରେ ଆଗ୍ରହ ପ୍ରକାଶ କରି ସେମାନେ ଆଉ ଦୂର ଦୁଇ ବାଟ ଗାଁକୁ ଆଗକୁ ଯାଇଥାନ୍ତି ଏବଂ ସେଠାରେ ଯାଇ ଖେଳ ଖେଳିବା ପାଇଁ ସେମାନେ ଅଂଶଗ୍ରହଣ କରିଥାନ୍ତି ଯାହାକି ସେହି ଖେଳ ଖେଳିବା ଦ୍ୱାରା ସେମାନଙ୍କର ମନ ମଧ୍ୟ ଏବଂ ଶାରୀରିକ ସୁସ୍ଥ ରହିପାରିବ ବିଭିନ୍ନ ପ୍ରକାର ଛୋଟ ଛୋଟ ଖେଳ ଯାକ ଗ୍ରାମାଞ୍ଚଳରେ ହୋଇପାରୁନଥିଲେ ମଧ୍ୟ ସେହିଗୁଡ଼ିକ ଦୂର ଦୂର ଗାଁମାନଙ୍କରେ ଆୟୋଜନ କରାଯାଇଥାଏ ଯାହାକି ଆଖ ପାଖ ଗାଁରେ ଦୁର୍ଗମ ବିଚ୍ଛିନ୍ନ ହୋଇଯାଇଥିବା ଗ୍ରାମାଞ୍ଚଳରେ ରହୁଥିବା ଖେଳାଳିମାନଙ୍କ ପାଇଁ ଅସୁବିଧା ହେଉଥିବ ସେମାନେ ଆସି ଯେପରି ଏଠାରେ ସେହି ଖେଳକୁ ଖେଳି ପାରିବେ ସେଭଳି ମଧ୍ୟ ଆଜି କାଲି ସୁବିଧା କରାଯାଉଛି ଯାହାକି ଦୁର୍ଗମ ଏବଂ ବିଭିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ବହୁତ ମନୋରଞ୍ଜନ ହୋଇପାରୁଛି ଏହା ସେମାନଙ୍କର ଉନ୍ନତି ପାଇଁ ମଧ୍ୟ ମୁଖ୍ୟ ଆବଶ୍ୟକ